ଆମେ ମୁଖ୍ୟତଃ ଫସଲ ଉପରେ ନିର୍ଭରକରି ଚଳିଥାଉ ଚାଷ ଭଲ ହେଲେ ଏବଂ ଅଧିକ ଫସଲ ଉତ୍ପନ୍ନ ହେଲେ ଆମେ ଅଧିକ ଲାଭବାନ ହେଇଥାଉ ଭଲ ଫସଲପାଇଁ ଉର୍ବର ମାଟି ପ୍ରଚୁର ଜଳ ଏବଂ ସାର ଓ ଖତ ଆବଶ୍ୟକ ଫସଲରେ ନିୟମିତ ସମୟରେ ବ୍ୟବଧାନରେ ଜଳସେଚନ କରିବା ଉଚିତ୍ ସମୟରେ ବିହନ ବୁଣିବା ଫସଲରେ ସାର ଦେବା ପୋକ ନଷ୍ଟ ହେବାପାଇଁ ପୋକମରା ବିଷ ପ୍ରୟୋଗ କରିବା ଫସଲର ଉଚିତ୍ ଯତ୍ନନେବା ନେବା ଆମେ କମ ସମୟ ମଧ୍ୟରେ ଅଧିକ ଫସଲ ଅମଳ କରି ପାରିବା